ମୁଁ କୃଷି କାର୍ଯ୍ୟ କରିବା ପାଇଁ ହେଲେ ପ୍ରଥମେ ସେହି ମାଟିର ପରୀକ୍ଷା କରି ମୁଁ ମାଟିର ପରୀକ୍ଷା କରିବି ଏବଂ ଗାଁ ଗହଳିର କୃଷକ ମାନଙ୍କଠାରୁ ବିଭିନ୍ନ ପରାମର୍ଶ ନେବି ଏବଂ ତା' ସହିତ ବ୍ଲକରେ ଥିବା କୃଷିର କୃଷି ସାରଙ୍କ ଠାରୁ ବିଭିନ୍ନ ପ୍ରକାର ପରାମର୍ଶ ନେଇ କେତେ ପ୍ରକାରର କେତେ ପ୍ରକାରର ଏବଂ କେଉଁ ଋତୁର କେଉଁ ଋତୁରେ କେଉଁ ଚାଷ କରାଯାଏ ଯେପରିକି ଚାଉଳ ଡାଲି ଜାତୀୟ ତୈଳଯିବି ଝୋଟ ନଡ଼ାଇ ନଡ଼ିଆ ଇତ୍ୟାଦି ଚାଷ କରିବାପାଇଁ ମୋତେ କ'ଣ କ'ଣ ଆବଶ୍ୟକ ହୋଇଥାଏ ତାହା ମୁଁ ବୁଝି ପାରିବି